ହ୍ୟାଲୋ ମଉସା କ'ଣ ନବେ ଓହୋ ବିଜ୍ଞାନ କ'ଣ କ'ଣ ନେବେ କୁହନ୍ତୁ ଅହ ହଉ କ'ଣ ନେବେ କୁହନ୍ତୁ

ଆଜ୍ଞା ଆଜ୍ଞା ଏଇୟା ଦେଖନ୍ତୁ ଏଇୟା ହେଉଛି ଏ କଲର୍ଟା ଏଇୟା ରେଡ଼୍ କଲର୍ ଏଇଟା ବ୍ଲୁ କଲର୍ ଏଇଟା ସବୁ ଅଛି ୟୋଲୋ ଫେଲୋ ସବୁ ଅଛି ଏଇ କଲର୍ଟା ଗୋଟିଏ ପେନ୍ସିଲ୍ କଲର୍ ବି ଅଛି ୱାଟର୍ କଲର୍ ବି ଅଛି ସବୁ କଲର୍ ଏଇଟା ଦେଖନ୍ତୁ ଏଇଟା ପଡ଼ିଯିବ ଆପଣଙ୍କର କୋଡ଼ିଏ ଟଙ୍କା ଏଇଟା ପଡ଼ିବ ଷାଠିଏ ଟଙ୍କା କଲର୍ ଏଇଟା ୱାଟର୍ କଲର୍ ସେଇଟା ଷାଠିଏ ଟଙ୍କା ପଡ଼ିଯିବ ଆପଣଙ୍କୁ ସେଇ କହୁଛି ପରା ସେ ୱାଟର୍ କଲର୍ଟା ଷାଠିଏ ଟଙ୍କା ପଡ଼ିଯିବ ତାର ସବୁ କଲର୍ ବାହାରୁଛି ନା ହୁଁ ସେମିତି ଆପଣ ପାଞ୍ଚଶହ ଟଙ୍କାର ସେଇଟା ତ ଅଛି ବେପାର ହେଉଛି କମ୍ ହେବ ଆଉ ଆପଣ କୁହନ୍ତୁ କି କି ନେବେ ଆଉ ସବୁ ଏଇଟା ଦେଖନ୍ତୁ ଖାତା ଏମିତି ଡିଜାଇନ୍ ଅଛି ଏଇଟା କୋଡ଼ିଏ ଟଙ୍କା ତିରିଶ ଟଙ୍କା ଚାଳିଶ ଟଙ୍କା ହଁ ନିହାତି ଆପଣ କ'ଣ ତ ମଉସା କିଛି ନେବେ ସେୟା ଆମକୁ ଛାଡ଼ି ଦିଅନ୍ତୁ ଆମେ ଠିକ୍ ରେଟ୍ ଲଗାଇଦେବୁ ଆପଣଙ୍କୁ ହଁ ସେଇଟା ବୁଝୁଛି ମଉସା ଆପଣଙ୍କ କଥା ଠିକ୍ ଅଛି ଏଇଟା ଦେଖନ୍ତୁ ଏଇ କାର୍ଡ଼ ବୋର୍ଡ଼ଟା ଦେଖନ୍ତୁ ଏଇଟା ଏଇଟା ଟିକେ ଭଲ ଆସିବ ଆପଣଙ୍କର ଛୁଆଙ୍କୁ କେତେ କ୍ଲାସ୍ ନାଇନ୍ କ୍ଲାସ୍ ମାନେ ଏଇ ଭଲ କାର୍ଡ଼ ନିଅନ୍ତୁ ଏଇଟା ଦେଖିବା ଆପଣଙ୍କର ଆସିଯିବ ପଞ୍ଚଷଠି ଟଙ୍କା ପଡ଼ିଯିବ ହଁ ସେମିତି ନୁହଁ ସେଇ ଷାଠିଏ ଟଙ୍କା ଭିତରେ ଲଗାଇଦେବୁ ଆପଣଙ୍କର ଟେନସନ୍ ନିଅନ୍ତୁନି ଆମେ କନ୍ସେସନ୍ କରିଦେବୁ ହେଲା ଏବେ ଆସୁଛି ପଞ୍ଚତିରିଶ ଟଙ୍କା ଲେଖା ହଁ ଭଲ ପିଚ୍ ବୋର୍ଡ଼ ନେବେନା ଏମିତି କାମ ଚଳା ପାଇଁ ନେବେ ହେଉ ଠିକ୍ ଅଛି ଏଇଟା ଦେଖନ୍ତୁ ଏଇଟା ଅଶୀ ନବେ ଟଙ୍କା ଆଉ ଆରଟା ହେଉଛି ହ୍ୱାଇଟ୍ଟା ପୂରା ସେଇଟା ହେଉଛି ଶହେ ଟଙ୍କା ହଉ ହଉ ହଁ ମଉସା ଏଇଟା ଭଲ ପଡ଼ିବ ତୁମର ନାଇନ୍ କ୍ଲାସ୍ ପଢ଼ୁଛି ମାନେ ଭଲ ପଡ଼ିବ ଏଇ ଜିନିଷଟା ଏଇ ଜିନିଷଟା ହିଁ ନିଅନ୍ତୁ ହଁ ମଉସା ସେଇଟା ସେଇଟା ତ ତା ଭିତରେ ଯଦି ମାନେ ଏମିତି ପଡ଼ି ପଡ଼ି ଭାଙ୍ଗିଗଲା କିମ୍ବା ଏମିତି ଖସିଗଲା ସେଇଟା ଆମେ କଣ ଲଗାଇକରି ଦେବୁ ନୁହଁ ନ ହେଲେ ଆଉ ଗୋଟେ ନୂଆ ଦେବୁ ସେଇଟା ଟେନ୍ସନ୍ ନିଅନ୍ତୁନି ଆପଣ ଭଲ ଜିନିଷ ନିଅନ୍ତୁ ବେଶୀଦିନ ୟୁଜ୍ କରନ୍ତୁ ହଁ ପେନ୍ସିଲ୍ ଅପସରାର ନେବ ଯଦି ସେୟା ପଡ଼ିଯିବ ଆପଣଙ୍କର ଦାମ୍ ତ ଏବେ ବଢ଼ିଯାଇଛି ତଥାପି ସେ କୋଡ଼ିଏ ଟଙ୍କା ପଡ଼ିଯିବ ଆପଣଙ୍କର ସେ ଫେରେ ସେ ପେନ୍ସିଲ୍ଗୁଡ଼ାକ ତ ପଡ଼ିଯିବ ମଉସା ଆପଣଙ୍କର ସେ ଚାଳିଶ ପଞ୍ଚଚାଳିଶ ପଡ଼ିଯିବ ତୁମେ ମଉସା ଆପଣ ଟେନ୍ସନ୍ ନିଅନ୍ତୁନି ଆପଣ କ'ଣ କ'ଣ ନେବେ କୁହନ୍ତୁ ଆମେ କନ୍ସେସନ୍ କରିଦେବୁ ସବୁକା ରେଟ୍ ଠିକ୍ ଲେଖିଦେବୁ ଦେଇଦେବୁ ଏ ଟେନ୍ସନ୍ ନିଅନ୍ତୁନି ଆମେ ସେଇ ରେଟ୍ରେ ଲଗାଇଦେବୁ ହେଲା ସେତିକି ଜିନିଷ ନେବେନା ଆହୁରି ନେବେ ହଁ ହଁ ହଁ ହଁ ଏଇ ସେଇ ସେଇଟା ଦେଖନ୍ତୁ ଏଇଟା ଆଗ ନେବେ ଛୋଟିଆଟା କୋଡ଼ିଏ ଟଙ୍କା ବଡ଼ଟା ନେବୁ ପଚାଶ ଟଙ୍କା ଦେଖନ୍ତୁ କେଇଟା ନେବେ ହଉ ଠିକ୍ ଅଛି ହିସାବ କରିଦଉଛି ଏଇ ଆଜ୍ଞା ହେଉଛି ପାଞ୍ଚଶହ ଷାଠିଏ ଟଙ୍କା ହଉ ଠିକ୍ ଅଛି ଏଇଟି ଏଇଟି ଡିସ୍କାଉଣ୍ଟଟା ଅଛି ଏଇଠି